ହ୍ୟାଲୋ ମଙ୍ଗଳା ହୋଟେଲ୍ ଆଜ୍ଞା ମୁଁ ମଙ୍ଗରାଜପୁରରୁ କହୁଥିଲି ଆପଣଙ୍କୁ କାଲି ଯେଉଁ ଅର୍ଡ଼ର୍ ଦେଇଥିଲି ମଟନ୍ ଚିକେନ୍ ଡାଲି ଭଜା ଆଉ ତରକାରୀ ତାଦିହରେ ଦୁଇଟା ଜିନିଷ ଆଜ୍ଞା ଭଲ ଥିଲା ହଁ ଡାଲି ଭଜା ତ ଭଲ ଥିଲା ଆଉ ଆପଣଙ୍କର ଦେଇଥିବା ମଟନ୍ ଚିକେନ୍ ସମ୍ପୂର୍ଣ୍ଣ ପଚିଯାଇଛି ମୋ ଗେଷ୍ଟ୍ ମାନେ ତାକୁ ଖାଇଲେନି ଫୋପାଡ଼ି ଦେଲେ

ଆଉ ଆସନ୍ତା ଭବିଷ୍ୟତରେ ଯେଉଁ ଅର୍ଡ଼ର୍ ଆପଣଙ୍କୁ ଦିଆଯିବ ସେ ଅର୍ଡ଼ର୍ଟା ଠିକ୍ ହେବା ଦରକାରେ ଆଉ ଭଲ ହବା ଦରକାର ଆଉ ଇଥିରେ ଯେଉଁ ଦେଇଥିଲେ ମଟନ୍ ଚିକେନ୍ ମୁଁ ଫୋପାଡ଼ି ଦେଇଛି ଇଏ ଅର୍ଡ଼ର୍ରେ ମୁଁ ଇଏ ମଟନ୍ ଚିକେନ୍ ଇଏ ଯେଉଁ ଅର୍ଡ଼ର୍ ଦେଇଥିଲି ସେ ଅର୍ଡ଼ର୍ରେ ମୁଁ ଏ ପଇସା ଦେବି ନାହିଁ ଆଉ ଆପଣଙ୍କୁ ବିଶେଷ କରି ଅନୁରୋଧ ଆପଣ କିଚେନ୍ ବ୍ୟବସ୍ଥା ଟିକେ ଠିକ୍ କରନ୍ତୁ ପ୍ୟାକ୍ ବି ଠିକ୍ ହେଇନି ହଁ ମଟନ୍ ଚିକେନ୍ ଖାଇ ଖାଇ ବି ହଉନି ଆପଣ ଦେଇଥିବା ଜିନିଷ ଗୁଡ଼ାକ ସବୁ ଫୋପଡ଼ା ହେଇଛି ତେଣୁ ମୁଁ ଆପଣଙ୍କୁ ବିଶେଷ କରି ଅନୁରୋଧ ଇଏ ଅର୍ଡ଼ର୍ର ମୁଁ ପଇସା ଦେବିନି ଆଉ ଯଦି ଏମିତି ବି ହୁଏ ଆପଣଙ୍କର ଯେଉଁ ନାଁ ଅଛି ସେ ନାଁ ବି ଡୁବିଯିବ ତେଣୁ ଆପଣ ଧ୍ୟାନ ଦିଅନ୍ତୁ ଆସନ୍ତା ଭବିଷ୍ୟତରେ ଏବେ ଯେମିତି ଏମିତି ପୁନଃରାବୃତ୍ତି ନ ହୁଏ ତେଣୁ ଆପଣଙ୍କୁ ବିଶେଷ ଅନୁରୋଧ ଆପଣ ଯେଉଁ ପ୍ୟାକ୍ ଦଉଚନ୍ତି ଅର୍ଡ଼ର ଦଉଛନ୍ତି ଧ୍ୟାନର ସହିତ ଦିଅନ୍ତୁ ମୁଁ ରହିଲି ଆଜ୍ଞା ଆଜ୍ଞା ରହିଲି